ଆମ୍ଭେମାନେ ପିଲାବେଳୁ ପ୍ରଥମ ଶ୍ରେଣୀରୁ ଆଜି ପର୍ଯ୍ୟନ୍ତ ଯେତେ ପାଠ ପାଠ ପଢ଼ିବା ସବୁଠିରେ ଆମେ ଶୁଣିବା ପରିବେଶ ସୁରକ୍ଷା ଜୀବନ ରକ୍ଷା ଏକ ସୁସ୍ଥ ଏବଂ ସମୃଦ୍ଧ ପରିବେଶଟିଏ ଆମ ଜୀବନକୁ ସରସ ସୁନ୍ଦର ଏବଂ ସୁଫଳିତ କରି ଗଢ଼ି ତୋଳିଥାଏ ତା' ବୋଲି ଆମେ କହିବା ନାହିଁ କି ପଙ୍କରୁ ପଦ୍ମ ଫୁଟିଲା କାରଣ ଏକ ସଠିକ୍ ପରିବେଶ ଦ୍ୱାରା ହିଁ ଗୋଟିଏ ଗୋଟିଏ ଗୋଟିଏ ଛାତ୍ର କିମ୍ବା ଛାତ୍ରୀ ତା'ର ଜୀବନକୁ ସେହି ମାର୍ଗରେ ଆପଣାଇ ନେଇ ପାରିଥାଏ କାରଣ ତା'ର ଚତୁପାର୍ଶ୍ୱରେ ଯେଉଁଭଳି ଭାବେ ପରିବେଶ ଗଢ଼ି ତୋଳି ହୋଇଥାଏ ସିଏ ସେଇ ସଠିକ୍ ଭାବରେ ତା'ର ପରିବେଶକୁ ଦର୍ଶାଇ ତା'ର ଜୀବନଶୈଳୀକୁ ଆଗକୁ ଗଢ଼ି ତୋଳି ନେଇଥାଏ ତେଣୁ କରିକି ଆମେମାନେ ବିଭିନ୍ନ ପରିବେଶ ହେଉ ଯାହା ଉଦ୍ଭିଦ ପରିବେଶ ହେଉ କି ଆମ ଚତୁପାର୍ଶ୍ୱରେ ଯେକୌଣସି ପରିବେଶ ଆମେ ଦେଖିଥିବା ସେଥିମଧ୍ୟରୁ ଆମେ ଉଦ୍ଭିଦ ପରିବେଶ ବା ଗଛ ଲତା ବିଭିନ୍ନ ବଗିଚା ଉଦ୍ୟାନକୁ ଆମେ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ବଗିଚା ଆରମ୍ଭ କରିବା ପାଇଁ ଆମ୍ଭମାନଙ୍କୁ ବହୁତ ପ୍ରେରଣା ଦେଖାଯାଉଛି ଏକ ସୁନ୍ଦର ସୁନ୍ଦର ସରସ ଏବଂ ଏକ ଭଲ କ୍ଷେତ୍ରରେ ଆମ୍ଭେମାନେ ବଗିଚାଟିଏ ଗଢ଼ି ତୋଳିଲେ ଆମ୍ଭେମାନଙ୍କୁ ସେଠିରୁ ଆର୍ଥିକ ଏବଂ ସାମାଜିକ ସ୍ୱୀକୃତି ଏବଂ ଲାଭ ପାଇପାରିବା ତେଣୁ କରି ଆମ୍ଭେ ବଗିଚା ଏବଂ ବିଭିନ୍ନ ଗଛଲତା ଫଳ ଫୁଲ ଗଛଲତା ଲଗାଇକି ଆମ୍ଭେ ଆମ ପରିବେଶ ସୁରକ୍ଷା କରିବା ଦ୍ୱାରା ଆମ୍ଭର ଆର୍ଥିକ ଏବଂ ସାମାଜିକ କାର୍ଯ୍ୟ କରିପାରିବା